ମୁଁ ସବୁଦିନ ସକାଲେ ଦୌଡ଼େ ଦୌଡ଼ିବାରେ ମୋତେ ଭଲ ଲାଗେ ପ୍ରତିଦିନ ଦୌଡ଼େ ଆଉ ଦୌଡ଼ିବା ଦ୍ୱାରା ଶରୀରଟା ଫିଟ୍ ରୁହେ ହାଲୁକା ଲାଗେ ବଢ଼ିଆ ଲାଗେ